ଆମ ଯାଜପୁର ଜିଲ୍ଲା ମାନେ ପଛ ପୂର୍ବବର୍ଷରୁ ଏପର୍ଯ୍ୟନ୍ତ ବହୁତ ଉନ୍ନତି କରିଛି ପୂର୍ବରୁ ଦେଖିବାକୁ ଗଲେ ଏପର୍ଯ୍ୟନ୍ତ ମାନେ ଆକାଶ ପାତାଳ ଫରକ ଟାଇପ୍ର ଯେ ଫରକ ଭଳି ଅନୁଭୂତ ହୁଏ ଆଗରୁ ଆମର ବହୁତ ସୁବିଧା ନଥାଏ ଯେପରି ସରକାରଙ୍କ ତରଫରୁ ବିଜୁ ପକ୍କା ଘର ଆଉ ମୋ' କୁଡ଼ିଆ ଇନ୍ଦିରା ଆବାସ କାଳିଆ ଯୋଜନା ହେଉ କି ଏଭଳି ବହୁତ ପ୍ରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ହେଉ ଏଭଳି ବହୁତ ପ୍ରକାର ସୁବିଧା ଆମେ ପାଇ ପାରୁନଥୁଲୁ ଯେଉଁଟାକି ପୂର୍ବ ବର୍ଷ ପୂର୍ବରୁ ପୂର୍ବ ବର୍ଷର ପୂର୍ବବର୍ଷ ତଳଆଡ଼କୁ ଗଲେ ଆମେ ତାହା ବହୁତ ଆମେ ତାହା ବହୁତ ଦେଖୁଛୁ ଯେ କି ଏବେ ବହୁତ ଉନ୍ନତ ହୋଇଯାଇଛି ଆଗରୁ ଆମର ଗମନାଗମନରେ ସୁବିଧା ନଥିଲା ପାଣି ପାଣିର ବି ଅଭାବ ରହିଥିଲା ଏବଂ ଲୋକମାନେ ଚାଷ କରି ହଳ ଲଙ୍ଗଳ ବଳଦ ସାହାଯ୍ୟରେ ହଳ କରି ଚାଷ ଜମିରେ ଚାଷ କରୁଥିଲେ ଏବଂ ତାଙ୍କର ସୁବିଧା ଏବେ ତାଙ୍କୁ ଦେଖିଲେ ଚାଷ ଜମି କଥା କହିଲେ ଏବେକା ପରିସ୍ଥିତିରେ ବହୁତ ଉନ୍ନତ ହୋଇଛି ଯାହାକି ଆଉ ସେ ବଳଦ ଲଙ୍ଗଳ ଧରି ହଳ କରିବାର ଲୋକଙ୍କୁ ଦେଖିବାକୁ ମିଳୁନି ଏବେ ସବୁ ଟ୍ରାକ୍ଟର ସାହାଯ୍ୟରେ ଚାଷ କରାଯାଉଛି ସେହିପରି ପୂର୍ବରୁ ବହୁତ କିଛି ଯେଉଁଟାକି ଲୋକମାନେ ଖଣିଜ ପଦାର୍ଥ ହେଉ କି ବିଭିନ୍ନ ସମ୍ବଳ ହେଉ ନିଜର ନିଜର ସମ୍ବଳ ହେଉ ଗାଁ ର କିଛି ଉନ୍ନତି ପାଇଁ ସବୁ ପ୍ରକାର ସୁବିଧା ପାଇ ପାରୁନଥିଲେ ଏବଂ ଏବେ ବହୁତ କିଛି ଉନ୍ନତି ହୋଇଗଲାଣି ଆମ ଜିଲ୍ଲାରେ ଯାହାଦ୍ଵାରା ଲୋକ ଅନ୍ୟ ଜିଲ୍ଲାକୁ ଯାଇ ବା ନିଜ ଜିଲ୍ଲାରେ ବି ବହୁତ ପ୍ରକାରର ଖଣିଜ ପଦାର୍ଥର ଉତ୍ତୋଳନ ହେବା ଦ୍ଵାରା ଖଣିଜ ପଦାର୍ଥର ମାନେ ଖଣିଜ ପଦାର୍ଥକୁ ତିଆରି କରି ଅନ୍ୟ ଏକ ପଦାର୍ଥରେ ସୃଷ୍ଟି କରାଯାଏ ଯେଉଁ ସେଥିରେ ସେମାନେ କାର୍ଯ୍ୟ ବିନିଯୋଗ କରୁଛନ୍ତି ତା' ଦ୍ଵାରା ତାଙ୍କର ପାରିବାରିକର ବହୁତ କିଛି ସୁବିଧା ହେଉଛି ବହୁତ୍ ଉନ୍ନତି ବି ହେଲାଣି ଆଗ କାଳରେ ଘର ଘର ଘରେ ମାନେ ଗାଁରେ ଗୋଟିଏ ଟ୍ୟୁବ୍ୱେଲ ଥିବାବେଳେ ଏବେ ଘର ଘର ପ୍ରତି ବହୁତ ଟ୍ୟୁବ୍ୱେଲବି ଦେଖିବାକୁ ମିଳୁଛି ବହୁତ ମାନେ ଚାଷ କରି ଯେଉଁମାନେ ପେଟ ପୋଷୁ ବି ପେଟ ପୋଷି ବି ପାରୁନଥିଲେ ଏବେ ସେମାନେ ବାହାରକୁ ଯାଇ ବା ନିଜ ଜିଲ୍ଲାରେ ବହୁତ କିଛି ସୁବିଧା ହେବା ଦ୍ଵାରା ସେମାନେ କାମ କରି ତାଙ୍କର ମାନେ ମାସିକ ଖର୍ଚ୍ଚ ବି ତୁଲାଇ ପାରୁଛନ୍ତି ଯେଉଁ ଘରେ ସେ ଚାଳ ଘରେ ରହି ଆସୁଥିଲେ ଏବେ ସେ ମୋ' କୁଡ଼ିଆ ବିଜୁ ପକ୍କା ଘର ପାଇବା ଦ୍ଵାରା ସେମାନେ ବହୁତ ପକ୍କା ଘରରେ ବହୁତ ଖୁସିରେ ରହୁଛନ୍ତି ଏବଂ ବହୁତ ସୁଖ ସୁବିଧା ଲାଭ କରୁଛନ୍ତି ତାଙ୍କର ମାନେ ଏବେକା ଇଏ ଦେଖିବାକୁ ଗଲେ ଏବେ ରାସ୍ତାଘାଟ ବି ବହୁତ ଆଗ ଭଳି ସୁନ୍ଦର ହୋଇଗଲାଣି ଯେପରି ରାସ୍ତା କଡ଼ରେ ବି ଗୋଟିଏ ବି ଅଳିଆ ଆବର୍ଜନା ଦେଖିବାକୁ ମିଳିବନି ବହୁତ ପ୍ରକାର ସରକାରଙ୍କ ତରଫରୁ ବା ଆଗରୁ ତ ବେସରକାରୀ ହେଉ କି ନିଜ ସରକାର ତରଫରୁ ଯେତିକି ସୁବିଧା ଆସୁନଥିଲା ଏବେ ବର୍ଷ ବର୍ଷ ଧରି ଉନ୍ନତି ହେବାକୁ ଲାଗୁଛି ଯାହାଦ୍ଵାରା ଏବେ ବହୁତ କିଛି ସୁବିଧା ଆମେ ପାଇପାରୁଛୁ ଆଉ ଲୋକଙ୍କର କି ସହରର ଯେଉଁଟା ଲୋକମାନେ କିଛି କାମ କରି ପାରୁଥିଲେ ଏବେ ସେ ତା'ର ଅଧିକ ଯେଉଁଠି ଗୋଟିଏ ଗୁଣ ସେ ଗୋଟିଏ ଗୁଣା କ'ଣ ଗୋଟିଏ ଗୁଣା ଇନକମ୍ କରୁଥିଲେ ଏବେ ସେ ଡବଲ୍ ଇନକମ୍ କରୁଛନ୍ତି ଯାହା ଦ୍ଵାରା ତାଙ୍କର ବହୁତ କିଛି ସୁବିଧା ସୁଯୋଗ ହୋଇପାରୁଛି ଏବଂ ତାଙ୍କର ମାନେ ଆମ ଯେଉଁ ରାସ୍ତା ଘାଟ ହେଉ କି ମାନେ ଗାଁ ଗାଁ କୁ ଏବେ ପକ୍କା ଘର ପକ୍କା ରାସ୍ତା ବି ହୋଇ ଯାଇଛି ଏହା ଦ୍ଵାରା ଆମେ ବହୁତ କିଛି ଉନ୍ନତି ପାଇ ପାରୁଛୁ